ଭାରତରେ ଶିଳ୍ପୀମାନଙ୍କୁ ବଲିଉଡ୍ ବହୁ ପରିମାଣରେ ପ୍ରବାଭିତ କରିଥାଏ ଯେମିତିକି ଆମ ଭାରତରେ ବହୁମାତ୍ରାରେ ପ୍ରଚଳିତ ହେଉଥିବା ଗୀତ ଯାହାକି ସମ୍ବଲପୁରୀ ନୂଆଖାଇ ରସ ରସର କଲି ସେହି ଗୀତମାନଙ୍କରେ ଆମ ଭାରତର ଲୋକମାନେ ବହୁ ପରିମାଣରେ ଉତ୍ସାହିତ ହୁଏ ବିଭିନ୍ନ ପର୍ବପର୍ବାଣୀରେ ସେହି ଗୀତରେ ନୃତ୍ୟ ପରିବେଷଣ କରିବାକୁ ବହୁତ ଭାବରେ ଇଚ୍ଛୁକ କରିଥାନ୍ତି ଏବଂ ଏହି ନୃତ୍ୟ ପରିବେଷଣ କରିବାରେ ଭାରତର ଲୋକମାନେ ବହୁ ପରିମାଣରେ ଉତ୍ସାହିତ ମଧ୍ୟ ହୋଇଥାନ୍ତି ଏମିତିକି ଭାରତରେ ଏହି ଦୁଇ ଗୀତ ବେଶ ଭାବରେ ପ୍ରଚଳିତ ଭାରତ ଲୋକମାନଙ୍କୁ ଏହି ଦୁଇ ଗୀତ ବିଶେଷ ଭାବରେ ତାଙ୍କର ଆକର୍ଷିତ ତାଙ୍କୁ ଆକର୍ଷିତ କରିଥାଏ ଏବଂ ନୃତ୍ୟ ପରିବେଷଣ କରିବାକୁ ବହୁତ ଭଲଭାବରେ ଇଚ୍ଛୁକ ତାଙ୍କର ମନ ହୋଇଥାଏ ଏବଂ ସେମାନେ ଏହି ଗୀତମାନଙ୍କରେ ସମ୍ବଲପୁରୀ ଗୀତମାନଙ୍କରେ ସେମାନେ ନୃତ୍ୟ ପରିବେଷଣ କରିବାକୁ ଇଚ୍ଛା କରିଥାନ୍ତି ଏବଂ ଲୋକମାନଙ୍କର ଲୋକମାନଙ୍କୁ ଆକର୍ଷିତ କରି ଅନେକ ଗୀତମାନଙ୍କରେ ସେମାନେ ସମ୍ବଲପୁରୀ ଗୀତମାନଙ୍କୁ ସେମାନେ ନୃତ୍ୟ ପରିବେଷଣ କରିଥାନ୍ତି ଏବଂ ଅନେକ ଲୋକମାନେ ସେହି ନୃତ୍ୟକୁ ଦେଖି ନିଜର ମନୋରଞ୍ଜନ ମଧ୍ୟ କରିଥାନ୍ତି ଏବଂ ସେହି ଗୀତ ନୃତ୍ୟକୁ ଦେଖି ସେମାନେ ମଧ୍ୟ ବହୁତ ଉତ୍ସାହର ସହିତ ଦେଖନ୍ତି ଏବଂ ବହୁତ ଭଲଭାବରେ ଉପଭୋଗ କରିଥାନ୍ତି ତାହା ହେଉଛି ଭାରତରେ ସମସ୍ତଙ୍କର ପସନ୍ଦ ସେହି ଗୀତ ସବୁଦିନ ନୃତ୍ୟ ଗୀତ ନୃତ୍ୟ ଗୀତ ସେହି ଗୀତରେ ହିଁ ସମସ୍ତେ ନୃତ୍ୟ କରନ୍ତି ଏବଂ ସବୁବେଳେ ସେହି ଗୀତ ହିଁ ବିଶେଷ ଭାବରେ ରହି ବିଶେଷ ଭାବରେ ପ୍ରଚଳିତ ହୋଇକି ଏବେ ସବୁବେଳେ ଏବେ ମଧ୍ୟ ସେହି ଗୀତରେ ନୃତ୍ୟ ପରିବେଷଣ କରୁଛନ୍ତି